କ୍ରିକେଟ୍ ଖେଳ କବାଡ଼ି ଖେଳ ହେଉଛି ମୋର ମାନେ ବାହ୍ୟ କାର୍ଯ୍ୟ କଳାପର ହେଉଛି କବାଡ଼ି ଖେଳରୁ ଉପଭୋଗ କରେ କବାଡ଼ି ଖେଳରେ ମାନେ ସମସ୍ତେ ଖେଳିକି ବହୁତ ମଜା ଲାଗେ କବାଡ଼ି ଖେଳ ମୁଁ ତ କବାଡ଼ି ଖେଳିବା ଦ୍ୱାରା ମାନେ ମାନେ ବହୁତ ଥର ଏମିତି ହାରିଛି ଜିତିଛି ମାନେ କବାଡ଼ି ଖେଳ ବି ବହୁତ ଭଲ ଲାଗେ କବାଡ଼ି ଖେଳିବା ଦ୍ୱାରା ମାନେ ପ୍ରାଇଜ୍ ବି ପାଏ ସବୁ ପାଏ କିନ୍ତୁ କିକେଟ୍ ଖେଳ ବି ଖେଳେ ଖେଳିକି କବାଡ଼ି ଖେଳ ବି ଖେଳେ କବାଡ଼ି ଖେଳ ଖେଳିକି ବହୁତ ଥର ପ୍ରାଇଜ୍ ପାଇଛି ବହୁତ ଥର ଉତୀର୍ଣ୍ଣ ବି ହୋଇଛି ତା ଦିହରୁ କବାଡ଼ି ଖେଳରୁ କବାଡ଼ି ଖେଳ ବହୁତ ହାତ ଗୋଡ଼ ଭାଙ୍ଗିଛି ଏଇ ସବୁ ସମସ୍ୟା ଦେଖାଦିଏ କବାଡ଼ି ଖେଳରୁ ଆଉ